ହ୍ୟାଲୋ ଆଜ୍ଞା ଜୋମାଟୋରୁ କହୁଥିଲେ କି ଆଜ୍ଞା ତିନିଟା ଅର୍ଡ଼ର ଥିଲା ହଁ ଆଜ୍ଞା ଆମେ ଆକ୍ଚୁଆଲି ବ୍ରହ୍ମପୁର ଯାଉଥିଲୁ ଏଠି ଭୁବନେଶ୍ୱରରେ ଟ୍ରେନ୍ ଟିକିଏ ଡିଲେ ହେଇଯାଇଛି ତ ଆଜ୍ଞା ଆଜ୍ଞା ନାଇଁ ଆମେ ସନ୍ଧ୍ୟାରେ ଟ୍ରେନ୍ ଥିଲା କଟକରୁ ବାହାରିଥିଲୁ ଆଉ ଏଇଠି ରାତି ହେଇଗଲାଣି ସନ୍ଧ୍ୟା ହେଇଗଲାଣି ଟ୍ରେନ୍ ଏଇଠି ଲେଟ୍ ଅଛି ବାହାରେ ବହୁତ ବର୍ଷା ବି ହେଉଛି ପାଗ ଭଲ ନାହିଁ ପବନ ହେଉଛି ଜୋରେ ଆଉ ଟ୍ରେନ୍ ବି ଲେଟ୍ ଅଛି ରାତି ଦଶଟା ହେଇଯିବ ବୋଧେ ତିନିଟା ମିଲ୍ ଅର୍ଡ଼ର କରିଥାନ୍ତି ତିନିଜଣଙ୍କ ପାଇଁ ଆପଣ ଡେଲିଭରି ଦେଇପାରିବେ ଆସିକି ହଁ ସର୍ଭିସ୍ ଆପଣଙ୍କର ଦେଇପାରିବେ କି ନାଇଁ ଆମେ ଯାଇପାରିବୁନି ଆଉ କେମିତି ଏଇଠି ବର୍ଷାଟା ବାହାରେ ଜୋର ନା ସେଥିପାଇଁ ଆପଣ କ'ଣ ସେମିତି ଡେଲିଭରି ସର୍ଭିସ୍ ଅଛି ଦେଇପାରିବେ ଆସିକି ଡେଲିଭରି ବୟ ହଁ ତିନିଜଣଙ୍କ ପାଇଁ ସାଧା ମିଲ୍ ଦେବେ ଆଉ ହଁ କ'ଣ ଅଛି କ'ଣ ମିଲ୍ ସାଧା ମିଲ୍ରେ କ'ଣ ଅଛି ପନିର ହଁ ପନିର ଗୋଟିଏ ଦେଇଦେବେ ଆଉ ଡାଲି ଦେଇଦେବେ ତିନିଟାରେ ଆଉ ମସରୁମ୍ ଦେଇଦେବେ ଦୁଇଟାରେ ଆଉ ପାମ୍ପଡ଼ ଆଉ ସାଲାଡ଼ଫାଲାଡ଼ ଯାହା ସାଧା ଜିନିଷ ଅଛି ଆଉ

ହଁ ଆଜ୍ଞା ନାଇଁ ପାଗଟା ବି ଭଲ ନାହିଁ ଆଉ ଟ୍ରେନଟା ଡିଲେ ହେଲା ଆଉ କ'ଣ କରିବା ପାଖରେ ଏଇଟା ଏଇ ରେଷ୍ଟୁରାଣ୍ଟଟା ଆମେ ଦେଖିଲୁ ଅନଲାଇନ୍ ସର୍ଚ୍ଚ କରିକି ଜୋମାଟୋଟା ଏଇଠି ପାଖରେ ଅଛି ତ ଆଉ ସେଥିପାଇଁ ଅର୍ଡ଼ର କରିଦେଲୁ ଆଉ ଠିକ୍ ଅଛି କେତେ ସମୟ ଭିତରେ ଦେଇପାରିବେ ଡେଲିଭରି

ଆଜ୍ଞା ଆଜ୍ଞା ଅଧଘଣ୍ଟା ଭିତରେ ଆସିପାରିବେ ହଁ ଟ୍ରେନ୍ ତ ଏବେ ଡିଲେ ଅଛି ବଟ୍ କିଛି କହିହେଉନି ଟ୍ରେନ୍ ପୁଣି କେତେବେଳେ ଛାଡ଼ି ଦେଇପାରେ ସେଥିପାଇଁ ଆପଣ ଅଧଘଣ୍ଟା ଭିତରେ ଆସିଲେ ଘଣ୍ଟେ ଆଉ ଅ ଘଣ୍ଟେ ଭିତରେ ଆଉ ପଇଁଚାଳିଶ ମିନିଟ୍ ଭିତରେ ଆସିଲେ ଗୋଟିଏ ଭଲ ହୁଅନ୍ତା ଆସିପାରିବେ କି ଆଜ୍ଞା ନାଇଁ ପାଗଟା ଭଲ ଥିଲେ ତ ଆମେ ଟ୍ରେନ୍ ଡିଲେ ଅଛି ଯାଇପାରିଥାନ୍ତୁ ମେନ୍ ହେଉଛି ବର୍ଷା ହେଉଛି ପାଗଡ଼ା ଭଲ ନାହିଁ ନା ବାହାରକୁ ଯାଇବା ସମ୍ଭବ ନୁହଁ ମୁଁ କହିଲି ଆପଣଙ୍କର ଯଦି ଡେଲିଭରି ସର୍ଭିସ୍ ଏମିତି ଥିବ କିଛି ଆସିପାରିବେ ସେଥିପାଇଁ ଆମେ ଫୋନ୍ କରିଥିଲୁ ଆଉ ଆଜ୍ଞା ଠିକ୍ ଅଛି ଠିକ୍ ଅଛି ହଁ ତିନିଟା ମିଲ୍ ଠିକ୍ ଅଛି ହଁ ଘଣ୍ଟେ ପଇଁଚାଳିଶ ମିନିଟ୍ ଭିତରେ ଆସନ୍ତୁ ଆଉ ହଁ ଏଇ ଭୁବନେଶ୍ୱର ଷ୍ଟେସନ୍ରେ ଅଛି ଟ୍ରେନ୍ଟା ଆମର ଆଉ ଠିକ୍ ଅଛି